ଆଗକାଳରେ ଅନ୍ଧବିଶ୍ୱାସ ଜାତିପ୍ରଥା ଛୁଆଁଅଛୁଆଁ ଭେଦଭାବ ଏବଂ ଲୋକମାନଙ୍କୁ ବଳିଦେବାର ପ୍ରଥା ଅଧିକ ଥିଲା ଯାହା ଫଳରେ ଲୋକମାନଙ୍କୁ ଏବଂ ତା ସହିତ ପଶୁମାନଙ୍କୁ ମଧ୍ୟ ବଳି ଦିଆଯାଉଥିଲା ଏହା ଲୋକମାନଙ୍କର ଅନ୍ଧବିଶ୍ୱାସ ହୋଇଥିଲା ଏବଂ ଶିକ୍ଷାର ଏବଂ ସାଂସ୍କୃତିକର ସାଂସ୍କୃତିକର ବିକାଶର ବିକାଶ ହେବା ଫଳରେ ଏହା ଧୀରେ ଧୀରେ କମିବାକୁ ଲାଗିଲା ଯାହା ଫଳରେ ଛୁଆଁଅଛୁଆଁ ଭେଦଭାବ ଏବଂ ଜାତିପ୍ରଥା ଅନ୍ଧବିଶ୍ୱାସ ଭଳି ଅନେକ ପ୍ରକାରର ଅନ୍ଧବିଶ୍ୱାସ ବା ଲୋକମାନଙ୍କ ଭିତରେ ଥିବା ଏଭଳି ଏଭଳି ଅକାମ ଗୁଣଗୁଡ଼ିକ ମଧ୍ୟ ଧୀରେ ଧୀରେ ଲୋପ ହେବାରୁ ଲାଗିଲା ଯାହା ଫଳରେ ଲୋକମାନେ ଆଗକାଳ ଭଳି ଏହି କାମଗୁଡ଼ିକ ମଧ୍ୟ ଧୀରେ ଧୀରେ କରୁନାହାନ୍ତି ଏହି ଶିକ୍ଷାଗୁଡ଼ିକ ଲୋକମାନଙ୍କ ଉପରେ ଅଧିକ ରୁ ଅଧିକ ପ୍ରଭାବ ପକାଇଛି ଯାହା ଫଳରେ ଲୋକମାନେ ଦିନକୁ ଦିନ ଆଗକୁ ଏବଂ ଆଗକୁ ବୈଜ୍ଞାନିକ କ୍ଷେତ୍ରରେ ଏବଂ ବୈଷିୟିକ କ୍ଷେତ୍ରରେ ସାଂସ୍କୃତିକ କ୍ଷେତ୍ରରେ ଶିକ୍ଷାକ୍ଷେତ୍ରରେ ବଢ଼ି ପାରୁଛନ୍ତି ଏହା ଧୀରେ ଧୀରେ ଲୋକମାନଙ୍କର ପ୍ରଭାବ ଉପରେ ପ୍ରଭାବ ନିଜର ମାନସିକ ସ୍ତରରେ ପ୍ରଭାବ ପକାଉଛି ଏବଂ ଧୀରେ ଧୀରେ ସେମାନେ ଆଗକୁ ଆଗକୁ ବଢ଼ୁଛନ୍ତି ଯାହାଫଳରେ ଆମର ଭାରତର ବା ଓଡ଼ିଶାର ଧୀରେ ଧୀରେ ଆର ଅର୍ଥନୈତିକ ସ୍ତରରେ ଅର୍ଥନୈତିକ ସ୍ତରରେ ନିଜର ନିଜର ଜ୍ଞାନକୁ ମଧ୍ୟ ପ୍ରଭାବିତ କରିପାରୁଛି